ସେୟାର ମାର୍କେଟକୁ ଭଲ ଭାବରେ ଜାଣିଛି ବର୍ତ୍ତମାନର ସେୟାର ମାର୍କେଟ ବହୁତ ଅସ୍ଥିର ଭାବରେ ଗତି କରିଛି କାହିଁକି ନା ଆନ୍ତର୍ଜାତିକ ବଜାରରେ ଏହାର ପ୍ରଭାବ ଭାରତ ବଜାର ଉପରେ ସବୁବେଳେ ପ୍ରଭାବ ପକାଉଛି ଡିଜିଟାଲ ଆପ୍ ମାଧ୍ୟମରେ ଲୋକମାନେ ଅତି ସହଜରେ ମୋବାଇଲ ମାଧ୍ୟମରେ ସେୟାର ମାର୍କେଟର ପ୍ରତିଟି ସେୟାର ସହଜରେ କିଣାବିକା କରିଆସୁଛନ୍ତି ହଁ ଏହା କିଛି ଅଂଶରେ ବିପଦପୂର୍ଣ୍ଣ ହୋଇପାରେ